ହ୍ୟାଲୋ ହଁ ଆମେ କେନ୍ଦ୍ରାପଡ଼ାରୁ କହୁଥିଲି ଆଜ୍ଞା ସୁଶାନ୍ତ କୁମାର ସାହୁ କେନ୍ଦ୍ରପଡ଼ାରୁ କହୁଥିଲି ଗୋଟେ କ୍ୟାବ୍ ବୁକ୍ କରିବାର ଥିଲା ହଁ ପଚିଶି ତାରିଖକୁ ସକାଳ ଦଶଟା ତିରିଶିରୁ ଏଗାରଟା ଭିତରେ ଆଜ୍ଞା ହଁ ଟିକେ ଆମ ମାମୁଁଙ୍କ ଘରକୁ ଯିବାର ଥିଲା ତ ଖୋର୍ଦ୍ଧା ପଚିଶ ତାରିଖକୁ ଆସିପାରିବେ କି ହଁ ହଁ ଚାରିରୁ ପାଞ୍ଚ ଜଣ ଯିବୁ ଆଉ ହଁ ତିନି ଜଣ ଲେଡ଼ିଜ୍ ଅଛନ୍ତି ଆଉ ଦୁଇ ଜଣ ଜେନ୍ସ ପାଞ୍ଚଜଣ ଆଉ ପିଲା ଦୁଇ ଜଣ ଅଛନ୍ତି ଆଉ

ନାଇଁ ନାଇଁ ଆପଣଙ୍କ ନମ୍ବରଟା ଥିଲା ଆଣିଲୁ ଜଣଙ୍କ ପାଖରୁ ତାଙ୍କ କ୍ୟାବ୍ଟା ସେ ଭଲ ସୁବିଧା ଦିଅନ୍ତି ଆଉ ଟାଇମ୍ରେ ଆସି ପହଞ୍ଚନ୍ତି ସେଥିପାଇଁ ଆପଣଙ୍କୁ ଫୋନ୍ କଲୁ ଆଉ ଆଜି ତ କୋଡ଼ିଏ ତାରିଖ ହେଲା ପଚିଶି ତାରିଖକୁ ସାଢ଼େ ଦଶଟାରୁ ଏଗାରଟା ଭିତରେ ସଖାଳ ବେଳା ବାହାରିବୁ ଆଉ ହଁ କାମ ସାରିକି ପୁଣି ଫେରିବାର ଅଛି ନା ହଁ ଆପଣ ଆସିଲେ ଦଶଟା ତିରିଶିରୁ ଏଗାରଟା ଭିତରେ ଆମେ ଯାଇକି କାମ ସାରିକି ବୁଲାବୁଲି କରିଦେଇକିନା ମାମୁଁଙ୍କ ଘରୁ କାମଟା ଅଛି ସାରିକି ସନ୍ଧ୍ୟା ରାତି ହେଲେ ଚଳିବ ଫେରିବୁ ହେଲେ ଆଉ ଆପଣ ନେଇକି ଆସିବେ ଆମକୁ ହଁ ସେଇଦିନ ଫେରିବୁ ଆଉ କ'ଣ କେତେ ଭଡ଼ା ଆପଣଙ୍କର ଯିବା ପାଇଁ ଆଉ ଆସି ପାରିବେ କି ନାହିଁ କ'ଣ କୁହନ୍ତୁ ଆଉ ହଁ ହଁ ହଁ ସକାଳ ବେଳେ ହିଁ ନାଇଁ ଚାରିଟା ବେଳେ ହବନି ଆମେ ଫେରିବୁ ନା ଚାରିଟା ବେଳେ ହେଲେ କେମିତି ହବ ଆପଣଙ୍କର ଅଲଗା କେଡ଼େ ଯିବାର ଅଛି କି ହଁ ନାଇଁ ଏବେ ନାହିଁ ତମେ ପଚିଶି ତାରିଖକୁ କହୁଛୁ ପଚିଶି ତାରିଖକୁ ହଁ ନାଇଁ ଏବେ ନାଇଁ ପଚିଶି ତାରିଖ ସେଥିପାଇଁ ତ ଆଗୁଆ ଆପଣଙ୍କୁ ଫୋନ୍ କରିଦେଲି ନା ଆପଣଙ୍କର କେଉଁଠି ଆଉ ଯିବାର ଥିବ କଲ୍ ଥିବ ସେଥିପାଇଁ ଆମେ ଆଗୁଆ ହିଁ ଫୋନ୍ କଲୁ ଆପଣଙ୍କୁ ହଁ ପଚିଶି ତାରିଖକୁ ଦଶଟା ବେଳେ ଦଶଟାରୁ ଏଗାରଟା ଭିତରେ ଆସିଲେ ଆମେ ରେଡ଼ି ହେଇଯାଇଥିବୁ ଆଉ ଯାଇକି ପୁଣି ଫେରିବୁ ଆପଣ ହିଁ ନେଇକି ଆସିବେ ଆଉ ଆମେ ସେଥିପାଇଁ ଏକା ସାଙ୍ଗେ ଗୋଟେ କ୍ୟାବ୍ ବୁକ୍ କଲୁ ଯାଇକି ଆସିପାରିବୁ ପିଲା ଅଛନ୍ତି ରାତି ହେଲେ ବି ଚଳିବ ଛୋଟ ପିଲା ଅଛନ୍ତି ଯେଉଁଠୁ ସେଇଠୁ ଆଉ ଗୋଟେ କ୍ୟାବ୍ କେମିତି ବୁକ୍ କରିବୁ ପୁଣି ଆଉ ଗୋଟେ କ୍ୟାବ୍ ବୁକ୍ କରିବୁ ଆସିବୁ ସେଥିପାଇଁ ଏଉଠୁ ଗୋଟେ ରିଜର୍ଭ କରିକିନା ଯିବୁ ଆସିବୁ ଆଉ

ଯଦି ଆପଣଙ୍କର ଆଉ କୁଆଡ଼େ ଯିବାର ଅଛି ସେଇଦିନ କିଛି କଲ୍ ଅଛି ଆପଣ ଆଗରୁ ତାହେଲେ ବୁଝିନିଅନ୍ତୁ ଆମକୁ ବି ଜଣାଇବେ ଆଉ ହଁ ନହେଲେ ଆମେ କେଉଁଠି ଅଲଗା ଆଉ କାହା କ୍ୟାବ୍ ବୁକ୍ କରିବୁ ସେଥିପାଇଁ ଆପଣଙ୍କୁ ଆଗୁଆ ଫୋନ୍ କଲୁ କ୍ୟାବ୍ଟା ବୁକ୍ କରିଦେଇଥିବୁ ବାସ୍ ଆଉ ଯାହା ଆମେ ରେଡ଼ି ହବା କଥା ରେଡ଼ି ହେଇଯିବୁ ଆପଣ ଏଗାରଟା ଭିତରେ ଆସିଗଲେ ବାହାରିବା ଆଉ କ'ଣ କହୁଛନ୍ତି ତାହେଲେ ହଁ ହଁ ପାଞ୍ଚ ଜଣ ପିଲା ଦୁଇରୁ ତିନି ଜଣ ଅଛନ୍ତି ଆଉ ଛୋଟ ପିଲା ବେଶୀ ବଡ଼ ନାହାନ୍ତି ଛୋଟ ପିଲା ଦୁଇ ତିନି ଜଣ ପାଞ୍ଚ ଜଣ ହଁ କେତେ ଭଡ଼ା ଆପଣଙ୍କର ନାଇଁ ଅଲଗା ମାନେ ଭଡ଼ା ନଉଛନ୍ତି ସାତଶହ ଟଙ୍କା ଆପଣଙ୍କର ଏକାଥରେ ବାରଶହ

ଆମେ ପୁରା ଏବେ ଏଇ ମାସେ ଦୁଇ ମାସ ତଳେ ଯାଇଥିଲୁ ସାତଶହ ଟଙ୍କାରେ ଯିବା ଆସିବା ସେ ଆମର ସାତଶହ ଟଙ୍କାରେ ହିଁ ନେଇଥିଲେ ଆପଣ କ'ଣ ଏତେ ଟଙ୍କା କହୁଛନ୍ତି ହଁ ନାଇଁ ଆମେ ଶୁଣିଲୁ ଆପଣଙ୍କ ସର୍ଭିସ୍ ଭଲ କ୍ୟାବ୍ ସର୍ଭିସ୍ ଭଲ ଦଉଛନ୍ତି ମାନେ ଆପଣଙ୍କୁ ଫୋନ୍ କଲୁ ହେଲେ ଆପଣ ଚାର୍ଜ ଏତେ କରୁଛନ୍ତି ନାଇଁ ଗୋଟେ କୁହନ୍ତୁ ଗୋଟେ ରେଟ୍ କୁହନ୍ତୁ

ଗୋଟେ ରେଟ୍ କୁହନ୍ତୁ ଯିବା ଆସିବା ରେଟ୍ କୁହନ୍ତୁ ଆପଣ କୁହନ୍ତୁ ସାତଶହ ଦେଇକି ଯାଇଥିଲୁ ସେବେ ସାତଶହ ହିଁ ଦବୁ ଆଉ କେତେ ଦବୁ ହଁ ଆମେ ଯାଉଛୁ ଆମ ମାମୁଁଙ୍କ ଘର ନା ସବୁବେଳେ ଯିବା ଆସିବା ଲାଗି ରହିଛି କ୍ୟାବ୍ ଏଇଠି ହିଁ ବୁକ୍ କରିକି ଯାଉଛୁ ହଁ ଆପଣ ଆଉ କ'ଣ ଗୋଟେ ଯେମିତି ଆମେ ନୂଆ ଯାଉଛୁ ସେମିତି କହୁଛନ୍ତି ଗୋଟେ କ'ଣ ଗୋଟେ ରେଟ୍ କହିବେ ନା ଆଉ ହଁ ହଁ ଯାଇକି ଆସିବୁ ଦଶଟା ହେଲେ ଚଳିବ ଦଶଟା ହେଇଯାଉ କିଛି ନାହିଁ ହେଲେ ଯାଇକି ଫେରିବାର ଅଛି ହଁ କ'ଣ କୁହନ୍ତୁ ଗୋଟେ ଯିବା ଆସିବା ରେଟ୍ କୁହନ୍ତୁ ହୁଁ ଆଠଶହ ବି ବହୁତ ହେଇଯାଉଛି ଠିକ୍ ଅଛି ନାଇଁ ସାତଶହ ପଚାଶ ଠିକ୍ ଅଛି ଆପଣଙ୍କ କଥା ନାଇଁ ଆମ କଥା ନାଇଁ ସାତଶହ ପଚାଶ ହିଁ ଆଉ ଗୋଟେ ଫୋନ୍ କଲୁଣି ଆପଣଙ୍କୁ କ'ଣ ପୁଣି ଆଉ ମନା କରିବୁ ଗୋଟେ ଆମକୁ ବି ଖରାପ ଲାଗିବ ଫୋନ୍ କରିକିନା ଯିବା ପାଇଁ ମନା କରିଦେଲୁ ନାଇଁ ନାଇଁ ସାତଶହ ପଚାଶ ଠିକ୍ ଅଛି ତାହେଲେ ସେଇଦିନ ଆମେ ଆଉଥରେ ଆପଣଙ୍କୁ ଫୋନ୍ କରିଦବୁ ଆଉ ଆସିବେ ଆଉ ହଁ ଟାଇମିଂଟା ଫିକ୍ସ କରିକିନା ଫିକ୍ସ ତ ଆଉ ଦଶଟା ସାଢ଼େ ଦଶଟାରୁ ଏଗାରଟା ଭିତରେ ଆଉ ଫିକ୍ସ ଟାଇମ୍ଟା ଆଉ ସେଦିନ ହଁ ଠିକ୍ ଅଛି ହଁ ଠିକ୍ ଅଛି ଠିକ୍ ଅଛି ଥ୍ୟାଙ୍କ୍ ୟୁ